ମୁଁ କିଣିଥିବା ଆଇରନ୍ଟିର ଭଲ ଗୁଣ ଗୁଡ଼ିକ ହେଉଛି ଆଇରନ୍ କମ ସମୟ ଭିତରେ ଭଲ ଗରମ ହେଉଛି ଅଟୋମେଟିକ ବନ୍ଦ ହୋଇ ଯାଉଛି ଯଦି ଅତ୍ୟାଧିକ ଗରମ ହୁଏ ତାହଲେ ସେ ନିଜେ ନିଜେ ବନ୍ଦ ହୋଇଯିବ ପୁଣି ସେ ନିଜେ ନିଜେ ଅନ୍ ହୋଇକି ଆମର ଆଇରନ୍ଟି ଏଇ ଯେଉଁ ଭଲ ଆଇରନ୍ ଦେଇ ହେଉଛି ଭଲ ଲାଗୁଛି